ମୁଖ୍ୟତଃ ଆମ ପରିବାର ସମସ୍ତେ ମିଶିକି କୌଣସି ଭ୍ରମଣ ସ୍ଥାନରେ ଯିବା ସମସ୍ତେ କୌଣସି ଭ୍ରମଣ ସ୍ଥାନରେ ମିଶିକି ଯିବା ଗୋଟିଏ ଭଲ କଥା ଏବଂ ଏବଂ ସମସ୍ତେ ସବୁବେଳେ ଗୋଟିଏ ଜାଗାକୁ ଯଦି ଯାଆନ୍ତି ସମସ୍ତେ ମିଶିକି ଯାଆନ୍ତି ଏବଂ ସେହି ସମୟରେ ଆମର କୌଣସି ମଧ୍ୟ ଭେଦଭାବ କିମ୍ବା ପକ୍ଷପାତ ଅନୁଭବ ହୁଏ ନାହିଁ ମୁଖ୍ୟତଃ ସବୁ ଫ୍ୟାମିଲି ଯେତେବେଳେ ମିଶିକି ଯାଆନ୍ତି ଗୋଟିଏ ଆନନ୍ଦ ଦାୟକ ଖୁସି ଲାଗେ ଏବଂ ବହୁତ ଆନନ୍ଦ ମଧ୍ୟ ସମସ୍ତେ ଲାଭ ଅନୁଭବ କରନ୍ତି ଯେତେବେଳେ କୌଣସି ଭ୍ରମଣ ସ୍ଥାନରେ ବୁଲିବା ପାଇଁ ଫ୍ୟାମିଲି ସହ ଫ୍ୟାମିଲି ଯାଆନ୍ତି ସେହି ସମୟରେ ସମସ୍ତେ ନିଜ ନିଜକୁ ବହୁତ ସ୍ନେହ କରନ୍ତି ଏବଂ ନିଜ ନିଜ ଭିତରେ ବହୁତ ଭଲ ଅଣ୍ଡରଷ୍ଟାଣ୍ଡିଙ୍ଗ ରଖନ୍ତି ସେହି ସମୟରେ ଫ୍ୟାମିଲି ନିଜ ନିଜକୁ ବହୁତ ଖୁସି ଅନୁଭବ କରନ୍ତି ଏବଂ କୌଣସି ସମୟରେ ମଧ୍ୟ ସେମାନେ ନିଜକୁ ପକ୍ଷପାତ କରନ୍ତି ନାହିଁ ଏବଂ ଅନେକ ଭ୍ରମଣ ସ୍ଥାନ ଯେତେବେଳେ ଯାଆନ୍ତି ସେହି ସମୟରେ ମଧ୍ୟ ନିଜ ନିଜ ଭିତରେ ପ୍ରେମ ରଖନ୍ତି ଏବଂ ଆମ ଫ୍ୟାମିଲିରେ ଯେତେବେଳେ ସମସ୍ତେ ଯାଆନ୍ତି ସମସ୍ତେ ଏକାଠି ମିଳି ମିଶିକିରି ଯାଆନ୍ତି ଏବଂ କୌଣସି ବାହାର ଜାଗାରେ ମଧ୍ୟ ଗଲେ ବା ଦୁର ଜାଗାକୁ ଗଲେ କୌଣସି ପର୍ଯ୍ୟଟନସ୍ଥଳୀକୁ ଗଲେ କିମ୍ବା କୌଣସି ମନ୍ଦିରକୁ ଗଲେ ସମସ୍ତେ ମିଳିକି ଯାଆନ୍ତି ଏବଂ ମିଳିକି ଆସନ୍ତି କୌଣସି ପକ୍ଷପାତ ଅନୁଭବ କରନ୍ତି ନାହିଁ